ମୋ ସହର ହେଉଛି ଭୁବନ ମୋ ଭୁବନ ପାଇଁ ମୁଁ ଗର୍ବିତ ମୋ ଭୁବନ ଗାଁରେ କଂସା ବାସନ ପିତ୍ତଳ ହିଁ ପ୍ରତିଷ୍ଠା ଯାହାକି ଫଳରେ ମୁଁ ଗର୍ବିତ ଯେ କୌଣସି ଜିନିଷଟେ ଖାଇବାକୁ ହେଲେ ଆମ ପାଇଁ ଦରକାର କଂସା ବାସନ ନିହାତି ଆବଶ୍ୟକ ଯେମିତିକି ଥାଳି କଂସା ତାଟିଆ ଗିଲାସ ଚାମୁଚଟେ ନିହାତି ଆବଶ୍ୟକ ଛୋଟ ଛୁଆଙ୍କୁ ଖାଇବା ଦେବାକୁ ହେଲେ ଗୋଟେ ତାଟିଆ ଦରକାର ବଡ଼ ପିଲାକୁ ଖାଇବାକୁ ହେଲେ ଗୋଟେ କଂସା ଦରକାର ନିହାତି ମୁଠାଏ ଭାତ ଖାଇବାକୁ ହେଲେ ଗୋଟେ ପାତ୍ର ଦରକାର ସେମିତିକି ଯେକୌଣସି ଜିନିଷ ଟିକିଏ ହେଉ ନିହାତି ଭାବରେ ଆବଶ୍ୟକ ଏଥିପାଇଁ ମୁଁ ଭୁବନ ଗାଁରେ ଜନ୍ମ ନେଇ ମୁଁ ଗର୍ବିତ କଂସା ବାସନ ପିତ୍ତଳ ହୋଇ ପ୍ରତିଷ୍ଠା ହୋଇ ପାଇଥିବାରୁ ମୁଁ ଧନ୍ୟ ମନେକରୁଅଛି ଯେମିତି ବାହାରୁ ଜଣେ ଆସି ମୋ ଭୁବନ ଗାଁରୁ ଜିନିଷ ବାହାରକୁ ଯାଇ ବେପାର କରି ବିଜ୍ନେସ୍ କରି ବହୁତ ଜିନିଷ ସେ ଆଗକୁ ନେଇପାରୁଅଛି ଯାହାକି ଫଳରେ ମୁଁ ଗର୍ବିତ ଅଛି ଯେମିତିକି କିଛି ଶିଖିବାକୁ ହେଲେ କିଛି ଜାଣିବାକୁ ହେଲେ ବାହାରୁ ଅନେକ ଲୋକ ଆସି ଆମ ଜିନିଷକୁ ଦେଖନ୍ତି ଜାଣନ୍ତି କେମିତି କିପରି ତିଆରି କରୁଛନ୍ତି ଯାହାକି ଫଳରେ ବାହାର ଗାଁର ଏରିଆରେ ବହୁତ ଜିନିଷ ଜାଗାରେ ସେ ବୁଲି କରି ସେ ଜିନିଷକୁ ବ୍ୟବସାୟ କରି ସମ୍ମାନ ସହ ଦେଖାନ୍ତି ଏଥିପାଇଁ କୁହନ୍ତି ଭୁବନ ଗାଁର ଏ ଜିନିଷ ପ୍ରତିଷ୍ଠା କରିଥିବା ଜିନିଷ ଆମେ ହିଁ କରିପାରୁ ଆମେ ହିଁ ଗଢ଼ିଛୁ ଜୟ ଭୁବନ